ଅନେକ ଗୁଡ଼ିଏ ପଶୁ ପାଳନ କରିଥାଉ ସେଥିମଧ୍ୟରୁ ଗାଈ ମେଢ଼ୀ ଛେଳି ମେଢ଼ୀ ମେଣ୍ଢା ଇତ୍ୟାଦି ସେଗୁଡ଼ିକୁ ଲାଳନ ପାଳନ କରି ଆମେ କିଛି ରୋଜଗାର କରିଥାଉ ଗାଈରୁ ଗାଈରୁୁ ଆମକୁ କ୍ଷୀର ଦହି ଛେନା ଇତ୍ୟାଦି ପ୍ରାପ୍ତ ହୋଇଥାଏ ଛେଳିରୁ ମାଂସ ମିଳିଥାଏ ଓ ମେଣ୍ଢାରୁ ଲୋମ ବା ପଷମ ଆମେ ପିନ୍ଧିବାକୁ ପାଇଥାଉ

କୃଷକମାନେ ଅଧିକ ପଶୁମାନଙ୍କରୁ କିଛି ଲାଭ ପାଇଥାନ୍ତି ପଶୁମାନ ପଶୁମାନଙ୍କୁ ରୋଗରେ ପଡ଼ିଲେ ସେମାନଙ୍କୁ ସେମାନଙ୍କୁ ଡାକ୍ତରଖାନା ବା ପଶୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଆମେ ଦେଖାଇ ତାଙ୍କ ପରାମର୍ଶରେ ପଶୁମାନଙ୍କୁ ଔଷଧ ଦେଇଥାଉ ସେ ଡାକ୍ତରଙ୍କ ସାହାଯ୍ୟରେ ପଶୁ ଡାକ୍ତରଙ୍କ ସାହାଯ୍ୟରେ ପଶୁ ବା ଆମ ପଶୁମାନେ ଭଲ ଭାବରେ ହୋଇଥାନ୍ତି ପଶୁଙ୍କୁ

ବହୁତ ଭଲରେ ଯତ୍ନ କରି ତାଙ୍କର ଯତ୍ନ ନେଇ ଆମେ ବହୁତ ରୋଜଗାର ମଧ୍ୟ କରିଥାଉ ପଶୁ ପଶୁମାନଙ୍କର ବିଷୟରେ ବହି ମଧ୍ୟ ଲେଖାଯାଇଛିି ସେଗୁଡ଼ିକ ଗୋଟିଏ ଗାଈଙ୍କୁ ନେଇ ଲେଖାାଯାଇଛି ଗାଈ ଗାଈ ହେଉଛି ଆମର ମା ଆମେ ମା ରୂପରେ ସମ୍ବୋଧନ କରିଥାଉ ଗାଈ ଆମକୁ କ୍ଷୀର ଦହି ମହି ଇତ୍ୟାଦି ଦେଇ ଆମକୁ ସ୍ୱାସ୍ଥ୍ୟରୁ ରକ୍ଷା କରିଥାଏ ବହୁତ ରୋଗ ଗୁଡ଼ିକରୁ ରକ୍ଷା କରିଥାଏ ଗାଈକୁ ଗାଈକୁ ଆମେ ମା ବୋଲି ମାନି ଥାଉ କାରଣ ସେ ହେଉଛି ଗାଈର ମନରେ ମଧ୍ୟ ଭିତରେ ଅନେକ ଦେବା ଦେବାଦେବୀ ଗୁଡ଼ିକ ବାସ କରିଥାନ୍ତି କାରଣ ସେଥିପାଇଁ ଆମେ ତାହାକୁ ମାଆର ସମ୍ମାନ ଦେଇଥାଉ ବା ମା ବୋଲି ଆମେ କହିଥାଉ କାରଣ ଗାଈ ହେଉଛି ଆମର ମା